ବାପ ଏ ପରିବହନ କହିଲେ ଗାଡ଼ି ଘୋଡ଼ା ତ ପ୍ରବଳ ହେଲାଣି ଭାରତ ବର୍ଷରେ ଏ ଗାଡ଼ି ଘୋଡ଼ା ପ୍ରବଳ ଯୋଗୁଁ ଗାଡ଼ି ଧକ୍କାରେ ବି ବହୁତ ହେଉଛି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକମାନେ ସାଧାରଣ ଲୋକମାନେ ରେ ଦୁର୍ଘଟଣା ମାନଙ୍କରେ ଜୀବନ ହରାଉଛନ୍ତି ଆଉ ରହିଲା ବାକି ଏ ଗାଡ଼ି ଘୋଡ଼ାରୁ ଧୂଆଁ ବାହାରି ସବୁ ପରିବେଶ ନଷ୍ଟ ହେଉଛି ବାୟୁମଣ୍ଡଳ ଦୂଷିତ ହେଉଛି ଆଉ ରହିଲା ଏ ଗାଡ଼ି ଯେତେ ହେଉଛି ଲୋକମାନେ ବି ସେତେ ହେଉଛନ୍ତି ଏ ଗାଡ଼ିରେ ସିଟ୍ ଯଦି ଅଛି ପଚାଶଟା ଲୋକ ଚଢ଼ୁଛନ୍ତି ସତୁରୀ ଅଶୀ ଶହେ ମାନେ ସିଟ୍ର ଡ଼ବଲ୍ ଲୋକ ତା'ଦେହରେ ଚଢୁଛନ୍ତି ଦୁଇଗୁଣା ଲୋକ ଦୁଇଗୁଣା ତିନିଗୁଣା ତାଙ୍କର ବେପାର ପାଇଁ ଗାଡ଼ି ଚଲାଇଛନ୍ତି ଆଉ ଯେତେ ପାରିବେ ସେତେ ଲୋକ ନେଇକି ଯିବେ ଏ ଗାଡ଼ିରେ ଅଧିକା ଲୋକ ନେଇକି ଗଲେ ଯେତିକି ତା'ର ଦରକାର ମାନେ ସିଟ୍ ତା'ଠାରୁ ଅଳ୍ପ କିଛି ନେଇପାରିବେ ଇଏ ଅଧିକ ଟ୍ରଉଛନ୍ତି ଚକା ଫାଟୁଛି ଗାଡ଼ି ଦୁର୍ଘଟଣା ହେଉଛି ଲୋକ ମରୁଛନ୍ତି ଧନଜୀବନ ସବୁ ନଷ୍ଟ ହେଉଛି ଏଥିପ୍ରତି ସରକାର ଯଦି ଟିକେ ଧ୍ୟାନ ଦିଅନ୍ତେ ବା ଗାଡ଼ି ମାଲିକଙ୍କୁ ଏ ତାଙ୍କୁ ନିୟମ ତାଙ୍କର ନିୟମ ଗୋଟେ କରନ୍ତେ ଯେ ବସିବା ସିଟ୍ ଯେତିକି ସେତିକି ଲୋକ ନବ ତା'ଠୁଁ ଅଧିକା ନେଲେ ଫାଇନ୍ ଲାଗିବ ଜୋରିମାନା ଦେବାକୁ ପଡ଼ିବ ତ ଜୋରିମାନା ଭୟରେ କାଳେ ଗାଡ଼ି ମାଲିକମାନେ ଟିକେ କମ୍ ଲୋକ ଉଠାଇବେ ଇଏ କରିବେ ତେଣୁ ଏଇ ଟିକେ ସରକାର ଏଥିପ୍ରତି ଯତ୍ନବାନ ହେଲେ ଭଲ ହୁଅନ୍ତା ପରିବହନ ବ୍ୟବସ୍ଥାରେ ଆଉ ଦୁର୍ଘଟଣା କମିଯାଆନ୍ତା ଲୋକମାନଙ୍କର ଜୀବନ ଏତେ ନଷ୍ଟ ହୁଅନ୍ତାନି ଆଉ